ହ୍ୟାଲୋ ଆପଣ ତାରିଣୀ ହୋଟେଲରୁ କହୁଛନ୍ତି ତ ମୁଁ ମଧ୍ୟାହ୍ନ ଭୋଜନ ପାଇଁ ଆପଣଙ୍କ ହୋଟେଲରୁ ଭାତ ଡାଲି ଖଟା ଶାଗ ଭଜା ପାମ୍ପଡ଼ ମଗେଇଥିଲି କିନ୍ତୁ ଖାଇବାରେ ଆମିଷ ଖାଦ୍ୟ ପଳେଇ ଆସିଛି ଯେଉଁଟାକି ମୁଁ ଖାଏନାହିଁ ସେଥିଲାଗି ମୁଁ ଖାଦ୍ୟଟିକୁ ଫେରସ୍ତ କରିବା ପାଇଁ ଆପଣଙ୍କର କ'ଣ ନୀତିନିୟମ ଅଛି ଦୟାକରି କୁହନ୍ତୁ